ଏଇ ଏକ ଲକ୍ଷ ଅଶୀ ହଜାର ଚାରିଶହ ପାଞ୍ଚ ପାଞ୍ଚ ଲାକ୍ଷ ଦୁଇ ହଜାର ଆଠଶହ ତିନି ଛଅ ଲକ୍ଷ ପାଞ୍ଚ ହଜାର ନଅଶହ ଦୁଇ ସାତ ଲକ୍ଷ ଆଠ ହଜାର ଛଅଶହ ଏକ ତିନି ଲକ୍ଷ ତେଇଶ ହଜାର ତିନିଶହ ଛଅ